ଆମ ଢେଙ୍କାନାଳ ଜିଲ୍ଲାରେ ବହୁତ ଶିକ୍ଷାର ଉନ୍ନତି ହୋଇଛି ଆମ ଢେଙ୍କାନାଳ ଜିଲ୍ଲାରେ ବାଜି ରାଉତ କଲେଜ୍ ଓମେନ୍ସ କଲେଜ୍ ଆଉ ତକ୍ଷଶିଳା ହାଇସ୍କୁଲ୍ ଆଦର୍ଶ ସ୍କୁଲ୍ ସରସ୍ଵତୀ ଶିଶୁ ମନ୍ଦିର ଆଉ ତପବନ ହାଇସ୍କୁଲ୍ ତପବନ କଲେଜ୍ ବହୁତ ଶିକ୍ଷାର ଉନ୍ନତି ଆମର ଅଛି ସେଥିପାଇଁ ଆମର କିଛି ଅସୁବିଧା ଶିକ୍ଷାର ନାହିଁ ପିଲାମାନେ ବହୁତ ଭଲ ଭଲ ପିଲା ପାଠ ପଢ଼ିକି ବହୁତ ଚାକିରି ବାକିରି କରିଛନ୍ତି ଆଗକୁ ବି ଆହୁରି ବହୁତ ପିଲାମାନେ ଶିକ୍ଷାଦାନ କରିବେ ଅଧିକା